ଆମର୍ ସ୍କୁଲ୍ରେ ଯେତେବେଲେ ମୁଇଁ ପଢ଼ୁଥିଲି ଚିତ୍ରାଙ୍କନରେ ଭାଗ ନେଇଥିଲି ଆଉ ଭାଗ ନେଲାବେଲେ ହେନ୍ତା କିଛି ଜାନିନିହଉଥି ଚିତ୍ରାଙ୍କନ ମାନେ ବହୁତ୍ କଡ଼ା ଲାଗୁଥିଲା ଆରୁ ଶିଖିଲା ଶିଖିଲା ଉତାରୁ ତାର୍ ବାହାରେ ଶିଖି ଶିଖିକି ରଙ୍ଗ୍ ବୁଲେଇକି ଆଗ ସିସାରେ ଗାର୍ କରିକିରି ଚିତ୍ରାଙ୍କନର ତାର୍ ଚିତ୍ର ଅଙ୍କୁଥିଲି ତାର୍ପରେ ରଙ୍ଗ୍ମାନେ ଦେଇକରି ଚିତ୍ର ଚିତ୍ରାଙ୍କନମାନେ ଝୁଟି ହଉ କିମ୍ବା ଚିତ୍ରମାନେ ହଉ କିମ୍ବା ଛବି ହଉ କି ଯେକୌଣସି ପ୍ରକାର ଫୁଲ୍ ହଉ କି ତା'ମାନେ ଗଛ ହଉ କି ଆଉରି କିଛି ଏନ୍ତା ଖେଲଣାମାନେ କି ହେନ୍ତା କିଛି ସବୁ ବନେଇକରି ସିସାରେ ସବୁ ଆଙ୍କିିକରି ତାର୍ ପରେ ଇଟା ରଙ୍ଗ ବୋଲି କରି ବହୁତ୍ କିଛି ଶିଖିବାର୍କେ ଚିତ୍ରାଙ୍କନ ବହୁତ୍ ଭଲ୍ ଲାଗୁଥିଲା ଆରୁ ବହୁତ୍ ମଜା ମଧ୍ୟ ଲାଗେ ଆଜ୍ଞାମନେ ଯେତେବେଲେ ବତେଇ ଦଉଥିଲେ ସେତେବେଲ୍କେ ନିଜାନ୍ବା ଉତାରୁ ଟିକେ ଡିଫିକଲ୍ଟ ଲାଗୁଥିଲା ଆସ୍ତେ ଆସ୍ତେ କରି ଶିଖି ଶିଖି କରି ସବୁକିଛି ଭଲ୍ ଲାଗ୍ଲା ଆଉରୁ ଚିତ୍ରାଙ୍କନମାନେ କର୍ବାର୍ ଲାଗି ବିଲୁ ବହୁତ୍ ଇ ଲୋକ୍ ନିଜେ ଶିଖିପାର୍ଲା ଉତାରୁ ବହୁତ୍ କିଛି ଭଲ୍ ଲାଗ୍ଲା ଆରୁ ବହୁତ୍ କିଛି ଶିଖ୍ବାର୍ ଲାଗି ବି ଭଲ୍ ଲାଗ୍ଲା ଆଉ ନିଜେ ବି ନିଜେ ପ୍ରାକ୍ଟିସ୍ କରିକରି ନିଜେ କିଛି କର୍ବାର୍ ଲାଗି ଭଲ୍ ଲାଗ୍ଲା ସେଥିର୍ଲାଗି ବଲିକରି ଚିତ୍ରାଙ୍କନ ଏ ବହୁତ୍ ଭଲ୍ ଲାଗ୍ସି ଆର୍ ନିଜେ ବି ନିଜେ ବି ଆଙ୍କ୍ବାର୍ ଲାଗି ଝୁଟି ହଉ କିମ୍ବା ଆମର୍ ପଢ଼ା ବିଷୟରେ ହଉ କି ଫଟୋ ହଉ କି ଅଉର୍ କିଛି ଫୁଲ୍ ହଉ କି ଗଛ୍ ହଉ କି ଯେକୌଣସି ଜିନିଷ୍ ହଉ ଆଙ୍କ୍ବାର୍ ଲାଗି ବହୁତ୍ କିଛି ଭଲ୍ ଲାଗ୍ସି ରଙ୍ଗ୍ କଲର୍ ଦେଇକିରି ଦେଖ୍ବାର୍ ମଜା ବି ବହୁତ୍ ଭଲ୍ ଲାଗ୍ସି ଚିତ୍ରାଙ୍କନ କରି କରି ଖୁସ୍ ଲାଗ୍ସି ନିଜେ ଟାଇମ୍ କଟେଇକରିି ବିଲେ ଏନ୍ତା କର୍ବାର୍ ଲାଗି ବହୁତ୍ କିଛି ଅଏନ୍ ଲାଗ୍ସି ଆର୍ ଆଜ୍ଞା ମାନେ ବତେଇ ଦେବାର୍ ଲାଗି ବିଲୋ ନିଜେ ବି ଆଗ୍କେ ଶିଖି କରି ସବୁ ଚିତ୍ରାଙ୍କନ ଆଙ୍କିିକରି ସବୁକିଛି କରିିକରି ବହୁତ୍ ଖୁସି ମଜା ମସ୍ତି ଲାଗ୍ସି ରଙ୍ଗ୍ କଲର୍ ଦେଇକରି ଚିତ୍ରାଙ୍କନ କରିକିରି ଆଜ୍ଞାମାନଙ୍କର ଠାନେ ଇ ଲୋକେ ଖୁସ୍ ଲାଗ୍ସି